ମୋର କମ୍ମୋଡିଟି ଗୁଡ଼ିକର ମାର୍କେଟିଂ ପାଇଁ ମୁଁ କଣ କରିବି ନା ଆମ ଅଞ୍ଚଳରେ ଯେଉଁସବୁ ସ୍ଥାନ ଅଛି ସେଇ ସ୍ଥାନଗୁଡ଼ିକୁ ଗାଡ଼ିରେ ମାଇକ୍ ଲୋଡ଼ କରି ଲାଉଡ଼ସ୍ପିକରରେ ପ୍ରଚାର କରିବି ଆହୁରି ମଧ୍ୟ କଣ କରିବି ନା ଯେଉଁ ସ୍ଥାନରେ ଲୋକମାନଙ୍କର ରୁଣ୍ଡ ହୋଇଥାଏ ସେହି ସ୍ଥାନରେ ବଡ଼ ବଡ଼ ବିଜ୍ଞାପନ ପୋଷ୍ଟର ଦେବି ଆହୁରି କିଛି ଲୋକଙ୍କୁ ମୁଁ ରଖିବି ଯେଉଁମାନଙ୍କୁ କହିବି କି ତୁମେମାନେ ଯାଅ ଲୋକମାନଙ୍କୁ ଡୋର ଟୁ ଡୋର ଏହି କମ୍ମୋଡିଟି ବିଷୟରେ ବୁଝାଅ ଏବଂ ସେମାନଙ୍କୁ ଯେମିତିକି କିଣିବାପାଇଁ ଏଇ ଜିନିଷଟିକୁ ସେମାନେ ଭାବିବେ କି ହଁ ଏଇ ଜିନିଷଟି ଭଲ ଅଛି ଆମେ କିଣିବୁ ତାପରେ ଆହୁରି ମଧ୍ୟ ଅଛି ରେଡିଓ ହେଉ ଟି ଭି ହେଉ ମୋବାଇଲ ହେଉ ମେସେଜ୍ ମାଧ୍ୟମରେ ହେଉ ମଧ୍ୟ ଏହିସବୁ ମାଧ୍ୟମଗୁଡ଼ିକରେ ମଧ୍ୟ ମୁଁ ମୋର କମ୍ମୋଡିଟି ଗୁଡ଼ିକୁ ବିଜ୍ଞାପନ କରିପାରିବି ଆହୁରି ମଧ୍ୟ ଆମର ଯେଉଁ ଅଛି ବଡ଼ ବଡ଼ ସ୍ଥାନଗୁଡ଼ିକ ସେହି ସ୍ଥାନଗୁଡ଼ିକରେ ମଧ୍ୟ ପ୍ରଚାର ପ୍ରସାର କରାଇପାରିବି କମ୍ମୋଡିଟି ପାଇଁ